ଆଜିକାଲି ବେକାରୀ ସମସ୍ୟା ନେଇକିରି ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ ବେଶୀ କୃଷି ଭିତ୍ତିକ ଚାଷ କରିବା ପାଇଁ ବେଶୀ ମନୋ ବଳଉଛନ୍ତି କାରଣ ଆଜିକାଲି ଯେଉଁ ବେକାରୀ ସମସ୍ୟା ବଢ଼ିଯାଉଛି ବାହାରେ ରହି ଦାଦନ ଖଟୁଛନ୍ତି ତେଣୁ କୃଷିକି କୃଷି ଉପରେ ମନ ନିବସ କରୁଛନ୍ତି କୃଷି କହିଲେ କେବଳ ତ ଧାନ ଚାଷ ନୁହଁ ସବୁପ୍ରକାର କୃଷି ଏଠି କରାଯାଉଛି ଯେକୌଣସି ଆପଣ ମାଛ ମତ୍ସ୍ୟ ଚାଷ ହଉ ବା ଧାନ ଚାଷ ହଉ ବା ମୁଗ ଚାଷ ହଉ ବା ବିରି ଚାଷ ହଉ କି ଗୋପାଳନ ହଉ ଏହା କହିଲେ କୃଷି ବା କୁକୁଡ଼ା ଚାଷ ହଉ ଏଇଟା କୃଷିଭିତ୍ତିକ ବୃତ୍ତି ଭାବରେ ସେମାନେ ନେଇପାରୁଛନ୍ତି ତେଣୁ ୟାକୁ ନବା ଦ୍ଵାରା ତାଙ୍କ ଜୀବନ ଶୈଳୀରେ ବହୁତ ପରିବର୍ତ୍ତନ ଆସୁଛି ତେଣୁ ବହୁତ ନିଜେ ଖଟିବା ସହିତ ଅନ୍ୟକୁ ବି ଖଟାଉଛନ୍ତି ଅନ୍ୟର ପରିବାରକୁ ନିଜେ ଭରଣ ପୋଷଣ କରିପାରୁଛନ୍ତି ତା'ଦେହରୁ ଭଲ ପଇସା ବି ଆଦାୟ ହେଉଛି ନିଜର ଯାହା ଇନକମ୍ ବା ରୋଜଗାର ହେଉଛି ବା ନିଜ ଚାଷରୁ ଯାହା ବଳକା ବଳୁଛି ନିଜ ପରିବାରକୁ ଭଲରେ ଦେଖିପାରୁଛନ୍ତି ବା ନିଜ ସେ ଚାଷରୁ ଯାହା ଆୟ ହେଉଛି ତା ନିଜେ ବି ରଖିପାରୁଛନ୍ତି ତେଣୁ ଆମର ସରକାରଙ୍କ ତରଫରୁ ଭଲ ଭଲ ବିଶେଷଜ୍ଞ ବି ଅଛନ୍ତି ସରକାର ବିଭିନ୍ନ ଯୋଜନା ବି ସ୍କିମ୍ କରିଛନ୍ତି ତେଣୁ ସେମାନଙ୍କ ଭଲ ଭଲ ଅଫିସର୍ ବା ବିଶେଷଜ୍ଞ ମାନେ ନିଯୁକ୍ତି ସବୁ ଗାଁ ଗହଳିିକି ସେମାନେ ଆସୁଛନ୍ତି ଆପଣ ଯଦି ଚାଷ ପ୍ରତି ମନ ବଳେଇବେ ସେମାନେ ଆଧୁନିକ ଶୈଳୀରେ ଆପଣଙ୍କୁ ଚାଷ ପ୍ରକ୍ରିୟାକରଣ ଭାବରେ ବୁଝାଇ କରି ଆପଣଙ୍କୁ ପରାମର୍ଶ ଦେଉଛନ୍ତି